ଆମ ବିଦ୍ୟାଳୟରେ କିଛି ପାଠାଗାର ନଥିଲା ଆମେ ପିଲାଦିନେ ପଢ଼ିଥିବା କିଛି ପୁସ୍ତକର ନାମ ହେଉଛି ଛବିଳ ବର୍ଣ୍ଣବୋଧ ମୋ' ଛବି ବହି ଏବଂ ସହଜ ଗଣିତ ଶିକ୍ଷା